ହଁ ସବୁ ଗଛ ତ ବଞ୍ଚିବା ଦରକାର ସବୁ ଗଛ ନଷ୍ଟ ମାନେ ଛୋଟରୁ ବଡ଼ ହେବା ପାଇଁ ଗଛ ବଢ଼ିବା ପାଇଁ ଆମକୁ ଯତ୍ନର ସହିତ ତାକୁ ପାଳିବାକୁ ପଡ଼ିବ ଗ୍ରୀଷ୍ମ ଋତୁରେ ତ ପ୍ରବଳ ଖରା ହୁଏ ଗଛର ଯତ୍ନ ବେଶୀ ନେବାକୁ ପଡ଼ିଥାଏ ସକାଳେ ପାଣି ଦେବ ସନ୍ଧ୍ୟାରେ ପାଣି ଦେବ ଗଛ ମୂଳ ମାଟି ହାଣିଲେ ସେ ଗଛ ମୂଳ ଓଦା ରହିଲେ ଭଲ ହେବ ତା' ବାଦ ଶୀତ ଋତୁରେ ତ ସକାଳେ ସନ୍ଧ୍ୟାରେ ସକାଳେ କାକର ପଡ଼ିଯାଏ କାକର ପଡ଼ିଗଲେ ସଖାଳୁ ଆଉ ପାଣି ଆଉ ଗଛରେ ଦେବାକୁ ପଡ଼େନି ସନ୍ଧ୍ୟା ବେଳରେ ପାଣି ଦିଆ ହୁଏ ଶୀତଦିନରେ ଶୀତ ଋତୁରେ ଗଛର ପୋକ ପତ୍ର ସବୁ ପୋକ ପୋକ ହୋଇକି କାଟିଦିଏ ପୋକ କାଟିଦେଲା ପରେ ଆମେ ତାକୁ ଜୈବିକ ଖତର ସ୍ପ୍ରେ ଦେବାକୁ ପଡ଼େ